ହଁ ସାର୍ କୁହନ୍ତୁ

ଆଜ୍ଞା ଆଜ୍ଞା ଆଜ୍ଞା ହଉ ସାର୍ ଠିକ୍ ଅଛି ଗୋଟେ କାମ କରନ୍ତୁ ଫାଷ୍ଟ୍ ଆପଣ ଆମ ଘରକୁ ଆସିବେ ନହେଲେ ଯଦି ନ ଆସିବେ ମୁଁ ଆପଣଙ୍କୁ ଲୋକେସନ୍ ସେୟାର୍ କରିଦେବି ନହେନେ ମୁଁ ଆପଣଙ୍କୁ କଲ୍ କରିବେ ମୁଁ ରାସ୍ତା କହିଦେବି ଆପଣ ଯିବେ ଆମର ଏପଟେ ସବୁ ଜାଗା ବୁଲିବାର ଅଛି ଆମର ଯେମିତିକି ହଦଗଡ଼ ରେମାଲ ଡ୍ୟାମ୍ ଘଟ ଗାଁ ଆଉ ସବୁ ଏପଟେ ସବୁ ମାନେ ବୁଲା ବୁଲି ଯେଗା ବହୁତ ଭଲ ଲାଗେ ଆଉ ମାମ୍ ସେଇ ପଟ କଥା ଟିକେ ଅଛି ଆମର ଯେମିତିକି ଘଟ ଗାଁ ମାଆ ତାରିଣୀ ଜାଣିଛନ୍ତି ଆପଣ ହଁ ସେପଟେ ଆମର ଘଟ ଗାଁ ମା ତାରିଣୀ ତା ଆଗକୁ ଆମର ଅଛି ସବୁ ମାନେ ଚକ୍ର ତୀର୍ଥ ଆମର ସେଇପଟ ଲାଇନ୍ ସବୁ ଠିକ୍ ଅଛି ହଁ ସାର୍ ମୁଁ ଟିକିଏ କାମରେ ଅଛି କୁହନ୍ତୁ ଆପଣ ଆଜ୍ଞା ହଉ ସାର୍ ଠିକ୍ ଅଛି ହଁ ସାର୍ ଠିକ୍ ଅଛି ଆପଣ ଆସନ୍ତୁ ତା'ହେଲେ ହ ଅଛି ବହୁତ ବହୁତ ଭଲ ଜାଗା ଆମର ଏପଟରେ କେଉଁଝର ଅଛି ଆପଣ ଆସିଲେ ଦେଖିଲେ ତା'ପରେ କହିବେ

କେଉଁଝରର ବସଷ୍ଟାଣ୍ଡ୍ ଜାଣିଛନ୍ତି ଆପଣ ହଁ ସାର୍ ସେଇଠି ମୁଁ ଅଛି ଆପଣ ଆସିକି ସେଇଠି ମତେ କଲ୍ କରିବେ ଠିକ୍ ଅଛି ସେଇଠି କଲ୍ କଲେ ମୁଁ ଆପଣଙ୍କୁ ସବୁ ଜାଗା ବୁଲେଇକି ନେଇଯିବି ହଁ ସାର୍ କୁହନ୍ତୁ ହଁ ସାର୍ କୁହନ୍ତୁ ହଁ ସାର୍ ଆମର ଗୋଟେ ବହୁତ ବଡ଼ ବଡ଼ ହୋଟେଲ୍ ବି ଅଛି ହଁ ହଁ ସାର୍ ଆମେ ମଗାଇ ଦେଇକି ତମେ ସେପଟେ ଖାଇଲେ ବି ହେବ ସେପଟେ କାରଣ ବହୁତ ଭଲ ଭଲ ଜାଗା ଅଛିନା ଖାଇଲେ ବି ସେଠି ମାନେ ଭଲ ଲାଗିବ ଟିକିଏ ଜାଗା ବି ଆପଣ ବୁଲି ପାରିବେ ହଉ ଠିକ୍ ଅଛି ଆପଣ ମତେ ଆସିକି କଲ୍ କରନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦେମି ଜାଗା ଆଉ ଯେଗା ଆଉ